ହଁ ମୋର ଜଣେ ପ୍ରିୟ ଲେଖକ ଅଛନ୍ତି ତାଙ୍କର ନାମ ହେଉଛି ମନୋଜ ଦାସ ସେ ଆମର ବିଭିନ୍ନ ପ୍ରକାରର ବିଷୟରେ ବିଭିନ୍ନ ପ୍ରକାର ବିଷୟରେ ଲେଖିଛନ୍ତି ପୁସ୍ତକ ମଧ୍ୟ ଲେଖିଛନ୍ତି ଉକ୍ତ ପୁସ୍ତକର ନାମ ହେଉଛି ଲକ୍ଷ୍ମୀର ଅଭିସାର ଜହ୍ନ ରାତିର ସେତୁ ଏବଂ ଶେଷ ବସନ୍ତର ଚିଠି ଲକ୍ଷ୍ମୀର ଅଭିସାରରେ ଯେଉଁ ରହୁଛି ଏକ ଛୋଟ ଶିଶୁ ଏକ ବାଳିକାର ରହୁଛି ଏବଂ ସେ ବାଳିକା ମନ୍ଦିର ଭିତରୁ ମନ୍ଦିର ଭିତରକୁ ଯାଉଛି ଏବଂ ତାକୁ ବ୍ରାହ୍ମଣ ଭିତରକୁ ପସାଇ ଦେଉନି ଏବଂ ସେ କିପରି ଯାଇକି ଭଗବାନଙ୍କ ଦର୍ଶନ କରୁଛି ଏବଂ କିପରି ସେଠି ଦର୍ଶନ କରିବା ସହ କଦଳୀ ଚୋରି କରୁଛି ତାକୁ ବ୍ରାହ୍ମଣ ରୋକୁଛନ୍ତି ଏବଂ ଏହି ବିଷୟରେ ସେ ବହୁତ ମାନେ ମନୋନିୟ ଭାବରେ ଲେଖିଛନ୍ତି ଏହି ବିଷୟରେ କରିଛନ୍ତି ଏବଂ ତାଙ୍କ ବିଷୟରେ ମୁଁ ଏଥିପାଇଁ ପଢ଼ୁ ପଢ଼ିବାକୁ ଇଛା କରେ ଭଲ ଲାଗେ ଯେ ତାଙ୍କ ଲେଖାର ଭାବ ସବୁ ଲେଖକଙ୍କଠୁ ଟିକେ କିଛି ଅଲଗା ସେଥିପାଇଁ ମୋତେ ତାଙ୍କ ଲେଖା ପଢ଼ିବାକୁ ଭଲ ଲାଗେ